ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ମୁଁ ଆପଣଙ୍କ ପାଖରୁ ଯେଉଁ କାର୍ଟି ଭଡ଼ାରେ ନେଇଥିଲି ସିଏ ବହୁତ ଖରାପ ଅବସ୍ଥାରେ ଅଛି ଯେମିତିକି ତାର ସିଟ୍ ଗୁଡ଼ିକ ଚିରି ଯାଇଛି ରାସ୍ତାରେ ଯାଉ ଯାଉ ପଙ୍କ୍ଚର୍ ହୋଇଗଲା ଏବଂ ତା ହର୍ନ ବି ଠିକ୍ସେ ବାଜୁନଥିଲା